ପର୍ବପର୍ବାଣି ତ ଏମିତି ଗୋଟେ ଅ ଫେଷ୍ଟିଭାଲ ଟାଇପ୍ର ଆମେ ଯେଉଁ କହୁଛେ ସେଇଟା ଗୋଟେ ଏମିତି ଗୋଟେ ଖୁସିର ମାହୋଲ ଯେଉଁଥିରେକି ମୋ ମା' ମୋତେ ପିଠା କରିବା ଶିଖେଇଥିଲା ଆଉ ଯେଉଁଥିରେକି ମୁଁ ବହୁତଥର ରୋଷେଇ କରିଛି ପିଠା କେମିତି ପିଠା ଚକୁଳିପିଠାଠୁ ଆରମ୍ଭ କରିକି ଏଣ୍ଡୁରି ପିଠା ଆଁ କାକେରା ପିଠା ଆଉ ତା'ପରେ ବହୁତ ସାରା ମୁଢ଼ି ଥରଟେ ବା କରିଥିଲି ତା'ପରେ ଯେଉଁ ଖଈ ଗଜା ଆଉ ମିଠା ତିଆରି କରିଥିଲି ରସଗୋଲା ଆଉ ଗୁଲାବଜାମୁ ମୁଁ ବହୁତ ସାରା ଆଇଟମ୍ ନିଜେ ତିଆରି କରେ ଆଉ ମୋତେ ବହୁତ ଭଲଲାଗେ ଆଉ କିନ୍ତୁ କେତେ ପର୍ବପର୍ବାଣିରେ ମୁଁ ରୋଷେଇ ଆଇଟମ୍ ମିଠା ତ ଯାହାକରେ କରେ ତାହା ସହିତ ମୁଁ ଆଉ ବହୁତ ମାନେ ଡାଲମା ଭାତ ଆମର ଯେମିତି ଓଡ଼ିଆରେ ଅଛି ନା ଅରୁଆ ଭାତ ଡାଲମା ଭଜାଭଜି ତା'ପରେ ତରକାରୀ ପନିର୍ ତରକାରୀ ମୁଁ ବହୁତସାରା ବିଭିନ୍ନ ପର୍ବପର୍ବାଣିରେ ବିଭିନ୍ନ ବିଭିନ୍ନ ରୋଷେଇ ମୋତେ ବହୁତ ଭଲଲାଗେ କରିବାକୁ କାହିଁକିନା ଖାଦ୍ୟ ହେଲେ ହିଁ ଲୋକଙ୍କୁ ଭଲଲାଗେ କିଛି ନୂଆ ଜିନିଷ ଖାଇବାକୁ ତ ପର୍ବପର୍ବାଣି ଗୋଟେ ମାହୋଲ ଯେମିତି ଆମେ ହୋଲିରେ ବିଭିନ୍ନ ଟାଇପ୍ର ମିଠା ବନାଉ ତା'ପରେ ରଜରେ ପାନଖାଉ ଆମେ ବନେଇକି ପାନ ପାନଟା ମୋତେ ବନେଇ ଆସେ ତା'ପରେ ଆଉ ଅଲଗା ବହୁ ପର୍ବ ଆଉ ଦୂର୍ଗାପୂଜାରେ ତ ମନକୁ ମୁଁ ରୋଷେଇ ଭଲ ହିଁ କରେ ତ ସବୁପ୍ରକାର ପର୍ବପର୍ବାଣିରେ ମୁଁ ଭଲଭଲ ରୋଷେଇ କରିଛି ଆଉ ମୋତେ ଚକୁଳି ବହୁତ ଭଲ ଲାଗେ ସବୁ ପର୍ବପର୍ବାଣିରେ ବନେଇବାକୁ ଏମିତି ଆଉ ଏମିତିରେ ସବୁ ମୋତେ ଆଉ ଭଲଲାଗେ ମିଠାମାନଙ୍କ ଭିତରୁ ମୁଁ ରସଗୋଲା ବି ବହୁତ ବନେଇକି ଖାଇଛି ତ ମୋତେ ସେଇଟା ବନେଇକି ଛେନାର ନହେଲେ ଛେନାଝିଲ୍ଲୀ ସବୁପ୍ରକାର ମିଠା ମୋତେ ବହୁତ ପସନ୍ଦ ତ ମୁଁ ବହୁତ ପର୍ବପର୍ବାଣି ଏହି ସବୁ ଜିନିଷ ବନେଇଛି